ମୁଁ ମୋର ଦୌଡ଼ିବା ରୁଟିନ୍ ଟେ ଶକ୍ତି ଏବଂ ଅନ୍ତର୍ଭୁକ୍ତ କରିଥାଏ ବିଭିନ୍ନ ପ୍ରକାର ଶକ୍ତି ଓ ନମନିିୟତାକୁ ନମନିିୟତା ଆବଶ୍ୟକ ହେଲେ ଆମକୁ ସକାଳୁ ଉଠି ଦୌଡ଼ିବା ଆରମ୍ଭ କରିବା ଉଚିତ ଦୌଡ଼ିବା ସମୟରେ ଆମକୁ ସାଥିରେ ପାଣି ବୋତଲ କିମ୍ବା ଶକ୍ତି ଶକ୍ତି ୱାଟର୍ ରଖିବା ଶକ୍ତି ଜଳ ରଖିବା ଉଚିତ ତା ତେଣୁ କୌଣସି ଶୋଷ ଆମକୁ ଦୌଡ଼ିବା ଦ୍ୱାରା କୌଣସି ଶୋଷ ହେଲେ କିମ୍ବା କିଛି ହେଲେ ଆମେ ଜଳପାନ କରିପାରିବା ଦୌଡ଼ିବାର ଦୌଡ଼ିବାର ପ୍ରଥମେ କିମ୍ବା ପରେ ଆମକୁ ବିଭିନ୍ନ ଷ୍ଟ୍ରେଚିଂ ରୁଟିନ୍ କରିବା ଉଚିତ ଯେପରି ଆମର ଗୋଡ଼ ଗୁଡ଼ିକୁ ଛାଟିବା ଗୋଡ଼ ଗୁଡ଼ି ଗୋଡ଼ ହାତ ଛାଟିବା ଗୋଡ଼ଗୁଡ଼ିକୁ ଭଲ ଭାବରେ ଭଲ ଭାବରେ ଷ୍ଟ୍ରେଚିଙ୍ଗ କରିବା ହାତ ଗୋଡ଼କୁ ଭଲ ଭାବରେ ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା ଆମର ଭଲକିନା ଦୌଡ଼ିବା ସମ୍ଭବ ହୋଇଥାଏ